ବର୍ଷବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପ ଯେପରିକି ସିନେମା ଯାତ୍ରା ଆ ମେଲୋଡ଼ି ଏଇ ସବୁଗୁଡ଼ିକ ଯେତେ ମାତ୍ରାରେ ସବୁ ଲୋକପ୍ରିୟ ହୋଇଚାଲିଛି ଆମର ପୂଜାପର୍ବ ଗଣେଶପୂଜା କି ଦୁର୍ଗାପୂଜାରେ ଲୋକ ମେଲୋଡ଼ି ଦେଖିତେ ବହୁତ ପସନ୍ଦ କରୁଛନ୍ତି ଯାତ୍ରାକୁ ବି ବହୁତ ଲୋକ ପସନ୍ଦ କରୁଛନ୍ତି ଶୀତଦିନେ ଯେତେବେଳେ ସବୁଆଡ଼େ ଯାତ୍ରା ପଡ଼େ ଲୋକ ଏତେ ମାତ୍ରାରେ ସବୁ ହଜାର ହଜାର ସଂଖ୍ୟାରେ ଜମା ହୋଇଛନ୍ତି ଆଉ ସିନେମା ଜଗତ ସବୁ ପ୍ରେକ୍ଷାଳୟରେ ଯେମତି ସବୁ ଲୋକ ଜମା ହେଉଛନ୍ତି ଭଲଭଲ ସିନେମା ଯେମିତିକି ସବୁ ବର୍ଷବର୍ଷ ଧରି କିନ୍ତୁ ସିନେମା ବର୍ଷ ଲାଗିଯାଉଛି କିନ୍ତୁ ତାକୁ ଆଁ ଲୋକ ଉପଭୋଗ କରିବାକୁ କେତେ ଇଏ ରେ ସବୁ ଭର୍ତ୍ତି ହେଉଛନ୍ତି ଆଉ ଯାତ୍ରା ଜଗତରେ ବି ସେମିତି ଆମର ତୁଳସୀ ଗଣନାଟ୍ୟ ହେଉ କି କୋଣାର୍କ ଗଣନାଟ୍ୟ ହେଉ ତାକୁ ବି ସବୁଲୋକ ବହୁତ ପସନ୍ଦ କରୁଛନ୍ତି ଆଉ ମେଲୋଡ଼ି ତ ମେଲୋଡ଼ିର ଡ଼୍ୟାନ୍ସଗୁଡ଼ାକ ବି ଲୋକ ବହୁତ ପସନ୍ଦ କରୁଛନ୍ତି ହୁଁ

ନାଚ ଦେଖି ବେଶି କରି ଯାତ୍ରାର ନାଚଗୁଡ଼ିକ ବି ଲୋକ ବହୁତ ପସନ୍ଦ କରୁଛନ୍ତି ଆଉ ମେଲୋଡ଼ି ନାଚକୁ ବି ଯାତ୍ରା ମେଲୋଡ଼ି ଏସବୁ ତ ବହୁତ ପସନ୍ଦ ହେଉଛି ଏବେ ଆଉ ସେଗୁଡ଼ା ବି ମନ ମନୋରଞ୍ଜନ ବହୁତ କରଉଛି ହୁଁ